ଆମ୍ଭ ଓଡ଼ିଶାରେ ବିଭିନ୍ନ ସରକାରୀ କାର୍ଯ୍ୟ ଏବଂ ବିଭିନ୍ନ ବେସରକାରୀ କାର୍ଯ୍ୟକୁ ଆମ୍ଭେମାନେ ପ୍ରତ୍ୟକ୍ଷ ଭାବରେ ଦେଖିବାକୁ ପାଉନାହିଁ ଯାହାଦ୍ୱାରା ଆମ୍ଭେମାନେ ବିଭିନ୍ନ ସ୍ଥାନୀୟ ଭାଷାରେ ଓଡ଼ିଆ ଭାଷାରେ ଆମେ ବିଭିନ୍ନ ଟିଭି ଟେଲିଭିଜନ୍ କିମ୍ବା ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ୍ରୁ ଆମେ ଏହାକୁ ଦେଖିବାକୁ ପାଇଥାଉ